ମୋର ପ୍ରିୟ ତରକାରୀ ହେଉଛି ଚିକେନ ତରକାରୀ ମୁଁ କେତେବେଳେ ବି ରୋଷେଇ କରିନଥିଲି ଗୋଟିଏ ଥର ଆମ ଘରେ କୁଣିଆଘର ଯାଇଥିଲେ କେହିବି ନଥିଲେ ମୁଁ ସେଥରକ ଭାବିଥିଲି ଚେଷ୍ଟା ବି କଲି ଚିକେନ ରୋଷେଇ କରିବା ପାଇଁ ମୁଁ ଚିକେନ ଆଣିଥିଲି ସାଙ୍ଗମାନଙ୍କୁ ବି କହିଥିଲି ଆଜି ମୁଁ ରୋଷେଇ କରୁଛି ତୁମେମାନେ ଆସିବ ଖାଇବା ପାଇଁ ସେଥରକ ପ୍ରଥମଥର ମୁଁ ଚିକେନ ରୋଷେଇ କରିଥିଲି ମୋ ସାଙ୍ଗମାନେ ଆସିକି ଖାଇଥିଲେ ଖାଇସାରିବା ପରେ ସେମାନେ ମୋତେ କହିଥିଲେ ବଢ଼ିଆ ହୋଇଛି ଏବଂ ମୁଁ ବି ତାକୁ ଖାଇଲି ଭଲ ଲାଗିଲା